ମୁଁ ଛୋଟବେଳୁ ଚ ପାଠ ପଢ଼ି ଚାକିରି କରିବି ବୋଲି ମୁଁ ବହୁତ ଆଶା କରିଥିଲି ମୁଁ ପାଠ ପଢ଼ିଲି ହେଉଛି ବିଏ ପାସ୍ କଲି ବି ଏ ପରେ ବିଏ ଏଲ୍ ଏଲ୍ ବି କଲି ବିକମ କଲି ମୁଁ ଗଭର୍ଣ୍ଣମେଣ୍ଟ ସର୍ଭିସ ତ ହୋଇପାରିଲାନି ତାପରେ ମୁଁ ଖୋଜିଲି ମୁଁ କହିଲି କ'ଣ କରିବି ତା ଏମିତି ଖୋଜୁ ଖୋଜୁ ତାପରେ ଓକିଲାତିରେ ପଶିବା ଆରମ୍ଭ କଲି ଆଡ଼ଭୋକେଟ ହେଲି ଆଡ଼ଭୋକେଟରେ ବହୁତ କଷ୍ଟରେ ହେଉଛି ରୋଜଗାର ନିଜେ ଅନ୍ୟ ଉପରେ ଡ଼ିପେଣ୍ଡ କରିବା କୁ ମୁଁ ଚାହିଁଲିନି ମୁଁ କହିଲି ମୁଁ ନିଜେ ଇଣ୍ଡିପେନଡ଼େଣ୍ଟ ହେବି ମୁଁ ରୋଜଗାର କରିବି ସବୁ ଗଭର୍ଣ୍ଣମେଣ୍ଟ ପାଇଁ ବହୁତ ଚେଷ୍ଟା କରିଥିଲି କିନ୍ତୁ ହୋଇପାରିଲାନି ଆଉ ତାପରେ ଆଡ଼ଭୋକେଟରେ ପଶିଲି ନିଜ କ୍ୟାରିୟର ଆରମ୍ଭ କରିବା ପାଇଁ ଚେଷ୍ଟା କଲି ଜି ସବୁ ତାପରେ ଇଣ୍ଟରଭିୟୁ ଫିଣ୍ଟରଭିୟୁ ତାପରେ ବି ଇଣ୍ଟରଭିୟୁ ଫିଣ୍ଟରଭିୟୁ ଦେଲି କୌଣସି ସର୍ଭିସ କରିବା ପାଇଁ ଏମିତି ହେଉ ହେଉ ବହୁତ ଦିନ ଚାଲିଗଲା ଆଉ ତାପରେ ମୁଁ ଆହୁରି କ୍ୟାରିୟର କରିବା ପାଇଁ ମୁଁ ଜଜ୍ ହେବାକୁ ଚେଷ୍ଟା କରୁଛି ଭଗବାନଙ୍କ ଦୟାରୁ ଯଦି ହୋଇଯିବ ସେ ତା' ଭିତରେ ଏହି ଅନୁସନ୍ଧାନଟି କରୁଛି ଆଉ